ହଁ ମ୍ୟାଡ଼ମ୍ କୁହନ୍ତୁ ଆଜ୍ଞା ମ୍ୟାଡ଼ମ୍ ଆଜ୍ଞା ମ୍ୟାଡ଼ମ୍ ଆଜ୍ଞା ଆଜ୍ଞା ନାଇଁ ଶାଢ଼ୀ ନେଇକିନି ଡିସ୍କାଉଣ୍ଟ୍ ସବୁ ଅଛି ସେମତି ତ ଆମେ କହିପାରିବୁନି ନାଇଁ ନାଇଁ ଶାଢ଼ୀ ହଜାରେ ହଜାରେ ଉପରକୁ ହଜାରେ ଉପରକୁ ଯେଉଁ ଶୁଣନ୍ତୁ ହଜାରେ ଉପରକୁ ଯଦି ହେଲା ତା'ହେରେ ଆମେ ଯଦି ଆପଣ ଅଧିକା ଶାଢ଼ୀ ନେବେ ତା'ହେଲେ ଟ୍ୱେଣ୍ଟି ପର୍ସେଣ୍ଟ୍ କରିବୁ ସେମିତି ଆପଣ ଖଣ୍ଡେ ଦୁଇ ଖଣ୍ଡ ଯଦି ନିଅନ୍ତି ପର୍ସେଣ୍ଟ୍ରେ ଦେଇପାରିବୁ ଆଉ ଯଦି ପାଞ୍ଚଶହ ଛଅଶହ ଏହା ଭିତରେ ତ ନେଲେ ସେ ତ ସେମତି ଆମେ ଦେଇପାରିବୁନି ନା ଡିସ୍କାଉଣ୍ଟ୍ ନାହିଁ କାହିଁକିନା ହସ୍ତଶିଳ୍ପୀ ରହୁଛି ତା ଦେହରେ ତା ଦେହରେ ତ ଡିସ୍କାଉଣ୍ଟ୍ ହୋଇପାରିବ ନାହିଁ ନା ତ ଟିକିଏ ଅଧିକା ଉପରକୁ ରେଞ୍ଜ୍ ନେଲେ ଆପଣଙ୍କର ଡିସ୍କାଉଣ୍ଟ୍ ହୋଇପାରିବ ଆପଣଙ୍କର କ'ଣ ବାହାଘର ଶାଢ଼ୀ ନା ଏମିତି ନର୍ମାଲ୍ ଉପରେ ବାହାଘର ଶାଢ଼ୀ ବାହାଘର ସମ୍ବଲପୁରୀ ପାଟ ଯେଉଁଟା ଆପଣ କହୁଛନ୍ତି ଆଜ୍ଞା ସେ ତ ଆପଣଙ୍କୁ ଟିକିଏ ରେଞ୍ଜ୍ ଅଧିକା ପଡ଼ିବ ପାଟ ଶାଢ଼ୀ ଉପରେ ହେଲେ ଆପଣଙ୍କୁ ଟିକିଏ ରେଟ୍ ଅଧିକା ପଡ଼ିବ ହଁ ସେଇ ଚାରି ହଜାର ପାଞ୍ଚ ହଜାର ଏମିତି କଷ୍ଟ୍ଲି ଆସିଯିବ ଆପଣ ଚଳିବ ଚାରି ପାଞ୍ଚ ହେଲେ ଚଳିବ

ନାଇଁ ନାଇଁ ପାଟ ଶାଢ଼ୀ ଯେଉଁଟା ହ୍ୟାଲୋ ମୁଁ କହିଲି ସମ୍ବଲପୁରୀ ହ୍ୟାଲୋ ମୁଁ କହିଲି ସମ୍ବଲପୁରୀ ପାଟଟା ଯେଉଁଟା ଚାରି ହଜାର ପାଞ୍ଚ ହ୍ୟାଲୋ ଶୁଭିଲା ଅବିକା ମୁଁ କହିଲି ସମ୍ବଲପୁରୀ ପାଟ ଯେଉଁଟା ବାହାଘର ପାଇଁ ନେବେ ସେଇଟା ମାନେ ଆମେ ଚାରି ହଜାର ପାଞ୍ଚ ହଜାରରେ ହେଲେ ଚଳିବ ନାଇଁ ନାଇଁ ଡିସ୍କାଉଣ୍ଟ୍ ହଁ ସେ ଡିସ୍କାଉଣ୍ଟ୍ ଆପଣ ତ ନେବେ ବା ହଁ ବେଶି ନେଲେ ନିଶ୍ଚିତ ଡିସ୍କାଉଣ୍ଟ୍ ଜଣେ ହଁ ହଁ ଆଜ୍ଞା ଆଜ୍ଞା ଜଣେ ଖଣ୍ଡେ ନେବ ଆଉ ଜଣେ ଦଶ ଖଣ୍ଡ ନବ ତା'ର ଫରକ ଆସିବନା ନିଶ୍ଚିନ୍ତ ହଁ ହଉ ଆପଣଙ୍କର କେଉଁ ଦିନ ଦରକାର ସେଇଟା କହିଦିଅନ୍ତୁ ଆଉ ଗୋଟେ ଦିନ ପୂର୍ବରୁ ଆପଣ ପାଇଯିବେ ଆଉ ପାଞ୍ଚ ଦିନ ବାହାଘର ଯେଉଁ ଆପଣ କହୁଛନ୍ତି ପାଞ୍ଚ ଦିନ ଧର ଅଠର ତାରିଖରେ ବାହାଘର ଥିଲେ ଆପଣ ଷୋହଳ ତାରିଖରୁ ନେଇଯିବେ କିଛି ନାଇଁ ଆଜି ହେଲା ଧର ବାର ତାରିଖ ଆପଣ ଆଜି ଆସି ଆଡ଼୍ଭାନ୍ସ୍ ଦେଇଯାଆନ୍ତୁ ଆଉ ଶାଢ଼ୀଟା ବି ଦେଖିଦେବେ ସାମ୍ପୁଲ୍ଟା ଦେଖିଦେବେ ଆଉ ସେ ସାମ୍ପୁଲ୍ ଦେଖିଦେଇ ଯିବେ ଆଡ଼୍ଭାନ୍ସ୍ଟା ବି କରିଦେଇ ଯିବେ ଆଉ ହଉ ଆଉ ଆପଣ କେତେବେଳେ ଆସିବେ ହ୍ୟାଲୋ ହଉ ଟିକିଏ ଆସିବେ ଯେ ଘଣ୍ଟେ ଭିତରେ ଟିକିଏ ଆସନ୍ତୁ ମୁଁ ଟିକିଏ ମାର୍କେଟ୍ ଯିବାର ଅଛି କ'ଣ କିଣା କିଣି କରିବାର ଅଛି ତ ଅଲଗା ଲୋକଙ୍କର ବି ଅର୍ଡ଼ର୍ ଅଛି ସେ ଜିନିଷ ସବୁ ଆଣିବାର ଅଛି ଆଜ୍ଞା ଆଜ୍ଞା ହଉ ଘଣ୍ଟେ ପରେ ଆସନ୍ତୁ କିଛି ଅସୁବିଧା ନାହିଁ ହଉ ହଉ ହଉ ହଉ ନାଇଁ ନାଇଁ ହଁ ହଉ ଟିକିଏ ମ୍ୟାଡ଼ମ୍ ରହୁଛି ମୁଁ ବ୍ୟସ୍ତ ଅଛି ଆପଣ ଆସିକିନା ଆଡ଼୍ଭାନ୍ସ୍ କରିଦେଇକି ଯିବେ ରଖୁଛି ମ୍ୟାଡ଼ମ୍ ଆଁ ହଉ ରହିଲି ମ୍ୟାଡ଼ମ୍